ପଶୁ ପାଳନରେ ପଶୁମାନଙ୍କୁ ପ୍ରଭାବିତ କରୁଥିବା କେତେକ ସାଧାରଣ ରୋଗ ଗୁଡ଼ିକ ହେଉଛି ଫାଟୁଆ ପାଦ ଓ ମୁଖ ରୋଗ ଏଭିଏନ୍ ଇନଫ୍ଲୁଏଞ୍ଜା ଇତ୍ୟାଦି ଏହି ରୋଗ ଗୁଡ଼ିକ ମୁଖ୍ୟତଃ କୌଣସି ଋତୁର ଆରମ୍ଭରୁ ହୋଇଥାଏ ସେଥିପାଇଁ ତାଙ୍କର ପ୍ରତିରୋଧ ପାଇଁ ଆମେ ଋତୁ ଆସିବା ପୂର୍ବରୁ ତାଙ୍କୁ ପ୍ରତିଷୋଧକ ଟିକା ଦେଇ ଥାଉ ଏବଂ ସବୁବେଳେ ତାଙ୍କ ବାସ ସ୍ଥାନକୁ ପରିଚ୍ଛନ୍ନ ଏବଂ ପରିଷ୍କାର ରଖିଥାଉ ଯାହାଫଳରେ ସେମାନେ ସୁସ୍ଥ ମଧ୍ୟ ରହିଥାନ୍ତି ପ୍ରତିଷୋଧକ ଟିକା ଦ୍ଵାରା ସେମାନେ ଆଉ ଏ କୌଣସି ଏଭଳିଆ ରୋଗରେ ପୀଡ଼ିତ ହୁଅନ୍ତି ନାହିଁ ସେଥିପାଇଁ ଆମେ ସବୁବେଳେ ତାଙ୍କୁ ତାଙ୍କୁ ପରିଷ୍କାର ପରିଚ୍ଛନ୍ନ ରଖିବା